ଆଗର କାଳରେ ଚାଷ କରିବା ପାଇଁ ବହୁତ ସମଜ ଲାଗୁଥିଲା ଗୋଟିଏ ଧାନ ଚାଷ କଲେ ଧାନ ରୁଆ ଠାରୁ ଅମଲ ହେବା ପର୍ଯ୍ୟନ୍ତ ବହୁତ ଶ୍ରମିକ ଲଗାଇବାକୁ ପଡ଼ିଥାଏ ଆଉ ବହୁତ ଟଙ୍କା ମଧ୍ୟ ଲଗାଇଥାଏ କିନ୍ତୁ ଏବେ ଧାନ ଚାଷ କଲେ ବେଶୀ ସମଜ ଲାଗିନଥାଏ ବେଶୀ ଶ୍ରମିକ ବା ମଜୁରିଆ ମଧ୍ୟ ଲାଗିନଥାନ୍ତି ଆମ କାଳରେ ଗୋଟିଏ ଫସଲ କରିବା ଲାଗି ଅନେକ ଲୋକ ଦରକାର ପଡ଼ୁଥିଲା କିନ୍ତୁ ଏବେ ତାହା ହେଉନାହିଁ ଏବେ ସେ ଏବେ ମେସିନ୍ ଦ୍ୱାରା ସମସ୍ତ କାର୍ଯ୍ୟ କର କରାଯାଏ